ଏହି କ୍ରିମଟା ଲଗେଇବା ଦ୍ଵାରା ଆମ ମୁହଁରେ ବହୁତ ଦାଗ ଫାଗ ଉଠିଯାଉଛି ଯେମିତିକି ବ୍ରଣ ଆଉ ଏ କ୍ରିମଟା ଯେମିତି ଆଗରୁ ବାସ୍ନା ଥିଲା ତାର ମଧ୍ୟ ଆଉ ବାସ୍ନା ନାହିଁ ଆମ ଗାଲକୁ ଆଉ ସେ କୋମଳ ବି କରୁନି ବହୁତ ଟାଣ ଲାଗୁଚି ଖରାକୁ ବାହାରିଲେ ଯେମିତି ଆଗ ଅପେକ୍ଷା ବହୁତ କୋମଳ ଯେଉଁ ଚମକ ଦେଖାଯାଉଥିଲା ସେଇଟା ବି କଦର୍ଯ୍ୟ ଦେଖାଯାଉଛି ଆଉ ଲୋକମାନେ ବି ଏହାକୁ ଆଉ ପସନ୍ଦ କରୁନାହାଁନ୍ତି